ମୋତେ ରୋଷେଇ କରିବାକୁ ଭଲ ଲାଗେ ମୁଁ ମୋ ମାଆଙ୍କ ପାଖରୁ ମୁଁ ରୋଷେଇ ଶିଖିଥିଲି ସେଠି ସେଠାରେ ଭଲ ରୋଷେଇ କରେ ପୁଣି ଶାଶୁ ଘରକୁ ଆସିଲା ପରେ ମୋ ଶାଶୁ ବି ମତେ ବହୁତ କିଛି ରୋଷେଇ ଶିଖେଇଥିଲେ ଆଉ ରୋ ରୋଷେଇ କରେ ଯାହା କି ସମସ୍ତଙ୍କୁ ଭଲ ଲାଗେ ଯେକୌଣସି ପ୍ରକାରରେ ରୋଷେଇ କଲେ ଭଲ କରିବାକୁ ଚେଷ୍ଟା କରେ ରୋଷେଇ ବହୁତ ପ୍ରକାର ରୋଷେଇ କରିବାକୁ ଭଲ ଲାଗେ ଥରେ ଏମିତି ଭଲ ରାନ୍ଧିଥିଲି ତରକାରୀ ସେ ପୁଣି କିଛି ଅଲଣା ହେଇଥିବାରୁ ସେ ଜିନିଷ ତ ନଷ୍ଟ କରିହେବନି ଆଉ କିଛି ନୁହଁ ଆଉ ପାଣି ଦେଇ ପୁଣି ଫୁଟେଇ ତାକୁ ଗରମ କରି ତାକୁ ଭଲ ଭାବରେ ସନ୍ତୁଳା ଭାବରେ କରିଦେଲାରୁ ସେ ଜିନିଷ ନଷ୍ଟ ହେଲାନି ସମସ୍ତଙ୍କୁ ଭଲ ଲାଗିଲା ସମସ୍ତେ ଖାଇଲେ ଆଉ ରୋଷେଇ ଭଲ କରିବାରୁ ସମସ୍ତେ ଭଲପାଆନ୍ତି ଆଉ ଭଲ କରି ରାନ୍ଧିବାକୁ ଭଲ ଆଇଟମ୍ କରିବାକୁ ଭଲ ଲାଗେ ଯେପରି ଯେକୌଣସି ତରକାରୀ ରାନ୍ଧିଲେ ତାର ଭାଗ ମାପ ସମାନ ଭାବରେ ହବ ଯେପରି ସେଇଟା କୁ ଧ୍ୟାନ ଦେଇକି ମୁଁ ରୋଷେଇ କରେ ଯେପରି ଜିନିଷ ଖାଦ୍ୟ ପଦାର୍ଥ ଜିନିଷ ନଷ୍ଟ ନ ହେଉ ତାହା ପ୍ରତି ଧ୍ୟାନ ଦିଏ ଆଉ ରୋଷେଇରେ ଭଲ ରାନ୍ଧିବାକୁ ଚେଷ୍ଟା କରେ